ଆମେ ଓଡ଼ିଆ ଆମେ ଓଡ଼ିଆ ଶିଖିଲୁ ଆମ ଘରୁ ଶିଖିଲୁ ଆମ ମା'ର ଡାକ ଆମେ ପ୍ରଥମେ ଜାଣିଲୁ ଓଡ଼ିଆରୁ ଆଉ ଆମ ମାତୃଭାଷା ଓଡ଼ିଆ ଆମ ଜନ୍ମମାଟି ବି ଓଡ଼ିଆ ଆମ ଜନ୍ମସ୍ଥାନ ବି ଓଡ଼ିଶା ଆମ ଓଡ଼ିଶା ଆମ କେମିତି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେଇପାରିବ ଆଗକୁ ବଢ଼ିପାରିବ ସେହି ଜିନିଷ ଆମେ ସବୁ କିଛି ଶିଖିଲୁ ଆମେ ଆଉ ଅନ୍ୟ ମାନଙ୍କୁ ବି ଶିଖେଇପାରିବୁ ଆମ ଓଡ଼ିଆ ଭାଷା କେମିତି ଆଗକୁ ଯାଇପାରିବ ଓ ଓଡ଼ିଆ ତ ଆମେ ସବୁ କିଛି ଆମେ ଘରେ ସ୍କୁଲ୍ ଗଲା ବେଳୁ ଷ୍ଟାର୍ଟିଙ୍ଗରୁ ସ୍କୁଲ୍ ପଢ଼ିଲା ବେଳକୁ ଶିଖିଲୁ ଟ୍ୟୁସନ୍ ଗଲୁ ଓଡ଼ିଆ ଶିଖିଲୁ କଲେଜ୍ରେ ବି ଓଡ଼ିଆ ଶିଖିଲୁ ଆମ ଘରେ ବି ଓଡ଼ିଆ ଶିଖେଇଲେ ବାପା ମା' ଆଉ ଓଡ଼ିଆ ଭାଷାଟା କେମିତି ଆଗକୁ ଯିବ କ'ଣ କରିବ ସେଇଟା ଆମେ ଟିକିଏ ପ୍ରଚାରପ୍ରସାର କେମିତି କରିବା ଆଉ ଓଡ଼ିଆଟା ଆମର କେମିତି ସମସ୍ତେ ଜାଣିବେ ସବୁ କିଛି ଆଉ ଓଡ଼ିଆ ଭାଷାଟା ତ ବହୁତ ଜାଗାରେ କାମ କରୁନି ନା ସମସ୍ତେ ଅଲଗା ଅଲଗା ଅଦର୍ ଷ୍ଟେଟ୍ ରୁ ସବୁ ଅଲଗା ଅଲଗା କଥା କହୁଛନ୍ତି ଆଉ ଓଡ଼ିଆଟାକୁ ଆମେ କେମିତି ଆମ ଓଡ଼ିଆ ଲାଙ୍ଗୁଏଜଟା ସବୁ କିଛି ସମସ୍ତେ ଜାଣିବେ ସବୁ ଶୁଣିବେ ସେମତି ସମସ୍ତେ ବୁଝିପାରିବେ ଓଡ଼ିଆ କହିପାରିବେ ଓଡ଼ିଆ ଭାଷାରେ କେମତି ଆମର ସବୁ କିଛି ୟେ ହେବ ସେ ଓଡ଼ିଆ ଭାଷାଟାକୁ ଆମେ ହେଉଛି ବେଶୀ ପ୍ରଚାର ପ୍ରସାର କରିବା ପାଇଁ ଲାଗିଛେ ଓଡ଼ିଆ ଭାଷା ରେ ସବୁ କିଛି ଆମେ ଓଡ଼ିଆ ପାଠ ପଢୁଛେ ସବୁଥିରେ ତ ଅଭିକା କମ୍ପ ଓଡ଼ିଆ କମ୍ପଲସରି ରହିଲାଣି ଓଡ଼ିଆଟା ଯାହା ବି ହେଲେ ଶିଖିବା ନିହାତି ଦରକାର ଓଡ଼ିଆ ଭାଷା ନ ଶିଖିଲେ ଆମେ କେଉଁଠି ତ ଅଲଗା କାହାକୁ ତ ବାହାରେ ଶିଖିପାରିବା ଅଦର ଷ୍ଟେଟ୍ରେ ଯାଇକରି ଆଜିକାଲି ତ ସବୁ ଅଲଗା ଅଦର ଷ୍ଟେଟ୍ ମାନଙ୍କରେ ସବୁ ଅଲଗା ଲାଙ୍ଗୁଏଜରେ କଥା କହୁଛନ୍ତି ଆମ ଓଡ଼ିଆଟା କେମିତି ସେ ଜାଣିବେ ସମସ୍ତେ ଓଡ଼ିଆ ଭାଷାଟା ସମସ୍ତେ ବୁଝିପାରିବେ କହିପାରିବେ ଶିଖିପାରିବେ ସେ ଓଡ଼ିଆ ଭାଷାଟା ଆମେ ସମସ୍ତଙ୍କୁ ଶିଖେଇବାକୁ ପଡ଼ିବ ଆମେ ନିଜେ ଶିଖିଥିଲେ ତ ଓଡ଼ିଆ ଭାଷାଟା ଆମେ ଆଉ କାହାକୁ ଶିଖେଇପାରିବା ନା ଓଡ଼ିଆ ପାଠଟା ବିଷୟରେ ଆମେ ସବୁ କିଛି ଜାଣିବାକୁ ପଡ଼ିବ ଆମ ଓଡ଼ିଆ ଘରର ପରମ୍ପରା ଅନୁସାରେ ସବୁ କିଛି ଆମକୁ ଓଡ଼ିଆରେ ଜାଣିବା ଦରକାର